ହେଲୋ ହଁ ପାଉନି କି ଆଉ କହିଲି ସିଟ୍ ଗୋଟେ ମାନେ ସାଇଡ୍ ମାନେ ସିଟ୍ ସେଟା ଭଲ ନାହିଁ ଧକଡ଼ ଚକଡ଼ ହେଉଛି ଗାଡ଼ି ଫୁଣି ଆସ୍ତେ ଆସ୍ତେ ଯାଉଛି ପଇସା ନେଲା ବେଳେ ଅଲଗା ବସରୁ ପୁଣି ଦଶ ଟଙ୍କା ଲେଖା ଅଧିକା ନେଉଛ ଏଇଭଳିଆ ଏତେ ପ୍ରୋବ୍ଲେମ କେମିତି ତୁମ ଗାଡ଼ିରେ ହଁ ପରା ଯୋଉ ବସରେ ଯାଉଥିଲି ସେଇ ବସ ଯାଉନି ବୋଲି ତୁମ ବସରେ ଯିବାକୁ ପଡ଼ୁଛି ଆଉ କ'ଣ କରିବି କିନ୍ତୁ ଏତେ ଅସୁବିଧା ମୁଁ ଜାଣିଥିଲେ ଯାଇନଥାନ୍ତି ତୁମ ବସ୍ରେ ଏତେ ଅସୁବିଧା ହେଉଛି କି ଆଗରୁ ଅସୁବିଧା ଥିଲା ତୁମ ଗାଡ଼ିର ସିଟ୍ ଚେଞ୍ଜ୍ କରିହେବନି ଟିକିଏ ଆଗକୁ ଟିକେ ଦେଇଥିଲେ ଭଲ ହୋଇଥାନ୍ତା ପାଖରେ ଦେଇଦେଇଛନ୍ତି ଯେ ଖାଲି ବେଶୀ ତ କାଚୁଛି ଭଲ ବାନ୍ତି ତ ମୋର ହୁଏନି ବାନ୍ତି ଦେଖେଇ ଦେଉଛି ଆଉ ମୁଁ ଭାବିଲି ଚକାଚକ ଅଛି ଗାଡ଼ିଟା ମୁଁ କହିଲି ଭଲ ବସ୍ଟା ବୋଧେ ତୁମର ଆଉ ଦେଖିଲା ବେଳକୁ ବହୁତ ଅସୁବିଧା ହେଉଛି ମଁ ଆଉ କେତେ ସମୟ ଲାଗିବ କି ପହଁଞ୍ଚିବା ପାଇଁ ଅନୁଗୁଳକୁ ହଉ ଠିକ ଅଛି ତାହେଲେ ଟିକେ ଚେଷ୍ଟା କରିବ ଚେଞ୍ଜ୍ କରିଦେବ ଟିକେ

ହଉ ହଉ ଠିକ୍ ଅଛି